ଆମ ଅଞ୍ଚଳରେ କୁକୁଡ଼ା ପାଳନ ଅତ୍ୟଧିକରୁ ଅତ୍ୟଧିକ କରାଯାଇଥାଉ ଥାଏ ଆମ ମୈଦଲପୁର ଆମ ଜିଲ୍ଲା ହଉଚି ନବରଙ୍ଗପୁର ବ୍ଲକ୍ ହେଉଛି ଗାଧୁବାକତ୍ରା ପଞ୍ଚାୟତ ହେଉଛି ମୈଦଲପୁର ଟାଉନ ଏଥି ମଧ୍ୟରେ ଅନେକ ଅନେକ ପ୍ରକାର କୁକୁଡ଼ା ଚାଷୀ ମମାନେେ ମଧ୍ୟ ରହୁଚନ୍ତି ଯେମିତିକି କୁକୁଡ଼ା ପାଳନ କରିବା ପାଇଁ ସୁବିଧା ମଧ୍ୟ ଘର ମଧ୍ୟ ବନାଇକିନା ତାକୁ ତିଆରି କରୁଛନ୍ତି ଖାଇବା ପାଣି ଦେବା ଖୁଦ ଚାଉଳ ଅନେକ ଅନେକ କିଛି ଦଉଛନ୍ତି ବିକ୍ରି ମଧ୍ୟ କରୁଛନ୍ତି ସେଥିମଧ୍ୟରୁ କୁକୁଡ଼ା ଚାଷୀମାନେ ମଧ୍ୟ କୁକୁଡ଼ା ଚାଷୀ କରିକିନା ସେଥି ମଧ୍ୟରୁ ଲାଭ ପାଉଛନ୍ତି ଟଙ୍କା ମଧ୍ୟ ରୋଜଗାର କରି ଘରର ଚଳାଇବାକୁ ମଧ୍ୟ ଆଉ ଅନେକ ଅନେକ କୁକୁଡ଼ା ଶହେ ଦୁଇଶହ ଜଣେ ଜଣେ ଘରେ ପଚାଶ ଷାଠିଏ କୁକୁଡ଼ା ପାଳନ କରି ମାସକୁ ମାସ ତାଙ୍କେ ପାଞ୍ଚ ହଜାରରୁ ଦଶ ହଜାର ବିକ୍ରି ମଧ୍ୟ କରୁଛନ୍ତି ସେଥିମଧ୍ୟରୁ ଘରଲୋକଙ୍କୁ ମଧ୍ୟ ଲାଭ ମଧ୍ୟ ବେଶୀ ହୋଇଯାଉଛି ଚଳିବା ପାଇଁ ମଧ୍ୟ ତାଙ୍କୁ ଭଲ ହୋଇଯାଉଛି ଆଉ ବର୍ଷା ଦିନେ କୁକୁଡ଼ାର ପରିଷ୍କାର ତାଙ୍କ ଘର ପରିଷ୍କାର ମଧ୍ୟ ରଖିବା ପାଇଁ କହୁଛନ୍ତି ଆଉ ରଖୁଛନ୍ତି ମଧ୍ୟ ସେଥିମଧ୍ୟରୁ କୁକୁଡ଼ା ଘର ଆମ ପଞ୍ଚାୟତରେ ପଞ୍ଚାୟତରେ କୁକୁଡ଼ା ଔଷଧ ମଧ୍ୟ ଆଣିକିନା ବ୍ୟବହାର ପାରୁଛନ୍ତି ସେଥିମଧ୍ୟରୁ କୁକଡ଼ାମାନେ ବଞ୍ଚିବା ବଞ୍ଚି ପାରୁଛନ୍ତି ଓ ମରୁଡ଼ି ମଧ୍ୟ ହୋଇପାରୁନାହିଁ ସଫା ସୁୁତୁରା ଅନେକ ପ୍ରକାର ବ୍ୟବହାର ପାଣି ପିଆଉଛନ୍ତି ଯେମିତିକି ଚାଉଳ ଖୁଦ ମାଣ୍ଡିଆ ଗହମ କୁଣ୍ଡା ଏଗୁଡ଼ାକ ଗୁଡ଼ାକୁ ମଧ୍ୟ ଦିଆଯାଉଛି ସେଥିମଧ୍ୟରୁ ଜାଆଁଳ କୁକୁଡ଼ା ମଧ୍ୟ ପାଳନ ହେଉଛି ଜଣେ ଜଣେ ଘରେ ଜଣେ ଜଣେ ଲୋକ କୁକୁଡ଼ା ପାଳନ କରିବାକୁ ମଧ୍ୟ ରହୁଛନ୍ତି